ଆମର ଯେଉଁଟାକି ପ ପଶ୍ଚିମ ଓଡ଼ିଶା ଯେଉଁଟା ଚାଲିଛି କି ନୂଆଖାଇ ନୂଆଖାଇରେ ଆମ ଜଗନ୍ନାଥ ମନ୍ଦିରକୁ ଯାଇ ପ୍ରସାଦ ଆଣି ଯେଉଁଟାକି ଆମ ପରମ୍ପରାକୁ ନେଇ ଆଉ ଯେଉଁଟାକି ଅନ୍ଧବିଶ୍ୱାସର ଯେଉଁଟାକି ଟିକେ ଯେଉଁଟା ରଖିକିନା ଖାଉ ଯେଉଁଟା ରଖୁ ଯେଉଁଟା କିି ଭଗବାନଙ୍କର ପୂଜା କରୁ ନୂଆଖାଇ ପର୍ବଟା ହେଉଛି ଆମର ବହୁତ ବଡ଼ ପର୍ବ ଯେଉଁଟାକି ପଶ୍ଚିମ ଓଡ଼ିଶାର ଯେଉଁଟାକି ଗଣପର୍ବ କୁହାଯାଏ ଯେଉଁଟାକି ନୂଆଖାଇ ଆମର ଆମ କଳାହାଣ୍ଡିରେ କେଉଁଟାକି ନୂଆଖାଇର ପୁରା ବହୁତ ବଢ଼ିଆ ଚାଲେ ସେଇଟା ହେଉଛି ବଳ ଆମ ନୂଆଖାଇ ଜଗନ୍ନାଥ ମନ୍ଦିର ଯାଇକି ଭୋଗ ଟିକେ ଆଣୁ ଯେଉଁ ମନ୍ଦିର ସମଲେଇ ମନ୍ଦିର ଏମିତି ଶିବ ମନ୍ଦିର ଯେଉଁଠି ବି ଭୋଗ ରାଗ ଆଣିକି ସେଠାକାର ଅନ୍ଧ ବିଶ୍ୱାସ ଯେଉଁଟା ହେଉଛି ଆମର ଯେଉଁଟାକି ଟିକେ ରଖିଦେଉ ଆଉ ଆଉ ପରେ ଆମେ ଖାଇବାକୁ ଟିକେ ଖାଉ ସେଇଟା ହିଁ ଆମର ଚାଲିଛି ସେ ପରମ୍ପରାକୁ ନେଇକି ଆମର ସେଇଟା ଚାଲିଛି ସେମିତି ଆମ ଯେଉଁଟା ନୂଆଖାଇ ପର୍ବଟା ବହୁତ ଭଲରେ ଚାଲେ ବହୁତ କିଛି ଆମର ନୂଆଖାଇରେ ବହୁତ କିଛି କିଛି ଏମିତି ନୂଆ ପୁରୁନା ନେଇକି ସେଇଟା ପୁରା ବହୁତ ଖୁସିରେ ଚାଲେ ଯେଉଁଟାକି ସେଇଟା ଆମର ସବୁକିଛି ଭଲରେ ଚାଲେ